ପୁରାତନ ଯୁଗରେ ଲୋକମାନେ ବହୁତ ଧାର୍ମିକ ଥିଲେ ପୂଜା ପଦ୍ଧତି ଓଷା ଉପବାସ ରେ ବହୁତ ମଗ୍ନ ଥିଲେ ସ୍ତ୍ରୀ ଲୋକ ମାନେ କାର୍ତ୍ତିକ ବ୍ରତ କରୁଥିଲେ ଧର୍ମ ଦେବତାଙ୍କୁ ପୂଜା କରୁଥିଲେ ଘର ମାନଙ୍କରେ ବହୁତ ପୂଜା ପଦ୍ଧତି କରୁଥିଲେ ଧର୍ମ ପରାୟଣତାକୁ ବଜାୟ ରଖୁଥିଲେ କିନ୍ତୁ ଆଧୁନିକ ଯୁଗରେ ଲୋକ ମାନେ ଷ୍ଟାଇଲିଷ୍ଟ ମେଣ୍ଟେନ କରୁଛନ୍ତି ଠାକୁରଙ୍କ ପୂଜା କରିବା ପାଇଁ ନାଁ ବି ମାନ ଧରୁ ନାହାଁନ୍ତି ଗଣେଶ ପୂଜା ଟିଏ କଲେ ଡିଜେ ବଜାଇ ପୂଜା କରୁଛନ୍ତି ଧର୍ମ ପରାୟଣତାକୁ ଅବମାନନା କରୁଛନ୍ତି